ମୁଁ ରୋଷେଇ ରେସିପିକୁ ଠିକ ଭାବରେ ଜାଣିନଥିଲି କେମତି ଡାଲମାଟା ହୁଏ କି କେମିତି କଣ ହୁଏ ମୋ ଭଉଣୀଠାରୁ ମୁଁ ଶିଖିଲି ଆଗେ ଭାରି ଡାଲମା କରିବା ଯଦି ବଡ଼ ଆକାରରେ ଶ୍ରାଦ୍ଧ ମଉଳା ହେଲା ତାପରେ ପନି ଆଗେ ଆଳୁ ପକାଇବା ତାପରେ ଭଣ୍ଡା ବାଇଗଣ କଖାରୁ ସେଗୁଡ଼ା ସବୁ କାଟିକି ଥୁଆ ଥୁଇ କରିଦେବା ଆଳୁଟା ପକାଇବା ଆଲୁଟା ପାଞ୍ଚ ଦଶ ମିନିଟ ପରେ ଫୁଟି ଗଲା ପରେ ତାପରେ ଡାଲିଟା ପକାଇବା ତାପରେ ବାଇଗଣ କଖାରୁ ଝୁଡ଼ୁଙ୍ଗ କାଙ୍କଣ ସାରୁପୁଆ ଏଗୁଡ଼ା ସବୁ ପଡ଼ିବ ତାପରେ ଡାଲମାଟା ହେବ ଏବେ ମୁଁ ସେ ପ୍ରଣାଳୀଟାଟା ଶିଖିଗଲା ପରେ ଏବେ ପରିବାରରେ କରିକି ଦେଉଛି କିନ୍ତୁ ପରିବାରରେ ମୋର ଖାଇକି ବହୁତ ଭଲ କହୁଛନ୍ତି ଉପକୃତ ହେଉଛନ୍ତି ମତେ ବି ଖୁସି ଲାଗୁଛି କାହିଁକିନା ରୋଷେଇଟା ଜାଣି ନଥିଲି ମୋ ଭଉଣୀଠାରୁ ଶିଖିଥିଲି ଆଉ ଡାଲମା ଏମିତି ଗୋଟିଏ ଜିନିଷ ସବୁବେଳେ ଚେଷ୍ଟା କରେ କି କିଏ କେମତି ମୋତେ ଟିକେ ବତେଇ ଦିଅନ୍ତା ଶିଖେଇ ଦିଅନ୍ତା ଲୋକ ଦେଖିଲେ ଶିଖିଯାଉଛନ୍ତି ମୁଁ ତ ଜାଣିନି ସେଗୁଡ଼ା ଜାଣିକି ସେରା ଶିଖିଲି ତାପରେ ଡାଲମାଟି ସୁନ୍ଦର ଭାବରେ କରୁଛି ମୁଁ ଅଲଗା ରୋଷେଇ ବି କରିପାରୁଛି